ମୋ' ବ୍ୟତୀତ ମୋ' ପରିବାରରେ ମୋ' ସ୍ୱାମୀ ମୋ' ପୁଅ ବଗିଚା କରିବାକୁ ବହୁତ ଆଗ୍ରହୀ ବଗିଚାରେ ମୋ' ସ୍ୱାମୀ ସବୁଦିନ ଯାଆନ୍ତି ଯାଇ ଗଛ ପତ୍ର ସବୁପ୍ରକାର ଲଗାଇ ପାଣି ଫାଣି ଦିଅନ୍ତି ସବୁ ପ୍ରକାର ଯତ୍ନ ନିଅନ୍ତି ଯତ୍ନ ନେବା ଦ୍ୱାରା ବହୁତ ପ୍ରକାର ଫଳ ଆମ୍ବ ଲଙ୍କାଆମ୍ବ ସବୁ ପ୍ରକାର କିଛିଟା ହେଲା ପରେ ବହୁତ ଖୁସି ହୁଅନ୍ତି ଖୁସି ହେବା ଦ୍ୱାରା ଘରକୁ ଆଣନ୍ତି ଆମେ ମଧ୍ୟ ସବୁ ଆଗ୍ରହୀ ହେଉ ଆଗ୍ରହୀ ହେବା ଦ୍ୱାରା ପନିପରିବା ମଧ୍ୟ ସେଥିରେ ଲଗାନ୍ତି ସେଥିରେ ଲଗାଇବା ଦ୍ୱାରା ଆଣିକି ଘରକୁ ଆଣନ୍ତି ଆଣିକି ବହୁତ ଖୁସି ହୁଅନ୍ତି